ଆମ ଦେଶରେ ଓଡ଼ିଆ କଥା ହୋଇଥାଏ ଆମ ଦେଶରେ ଓଡ଼ିଆ କଥା ହେଇଥାଏ ଓ ଏହି ଦେଶରେ ଆମେ ବାଣିଜ୍ୟ ବ୍ୟବସାୟ କରିବାକୁ ଓଡ଼ିଆ କଥା ଆବଶ୍ୟକ ସେଥିପାଇଁ ଆମେ ଓଡ଼ିଆ କଥା ଆମକୁ ବହୁତ ଭଲ ଲାଗୁଥାଏ ଆମେ ଓଡ଼ିଆ ଶିଖିପାରିଲେ ଆମେ ଦେଶ ବିଦେଶ ସବୁ ଜାଗାରେ ବୁଲିବାକୁ ବହୁତ ଭଲ ହୋଇଥାଏ ସେଥିପାଇଁ ଆମ୍ ଓଡ଼ିଆ ଓଡ଼ିଆ କଥା ଆମକୁ ବହୁତ ଭଲ ଲାଗୁଥାଏ ଓଡ଼ିଆ କଥା ହେଲେ ଆମ ଓଡ଼ିଆ ରାଷ୍ଟ୍ରଭାଷା ସେଥିପାଇଁ ଆମେ ଓଡ଼ିଆକୁ ଶିଖିବା ଆବଶ୍ୟକ ସେଥିପାଇଁ ଆମେ ଓଡ଼ିଆ ଶିଖିକରି ସବୁ ଜାଗା ବୁଲିପାରୁ ସେଥିପାଇଁ ଆମେ ଓଡ଼ିଆ ଆବଶ୍ୟକ ହୋଇଥାଏ କାରଣ ଆମେ ଓଡ଼ିଆ ଶିଖିପାରିଲେ ଆମେ ଦେଶ ବିଦେଶ ଯାହା ଯାହା ଜାଗାରେ କଣ୍ଟ୍ରି ଏରିଆ ଯାହା ଯେଉଁଠୁ ଯିବୁ ଆମେ ସବୁ ଜାଗାରେ ଆମେ ଓଡ଼ିଆ ଲାଙ୍ଗୁଏଜ୍ କହିଲେ ସେମାନେ ବୁଝିପାରିବେ କିନ୍ତୁ ଅନ୍ୟ କୌଣସି ଲାଙ୍ଗୁଏଜ୍ କହିଲେ କେହି ବୁଝିପାରିବେ ନାହିଁ ଯେମିତି ବଙ୍ଗାଳୀ ତେଲୁଗୁ ମରାଠୀ ଦେଶିଆ ଏମିତି ସବୁ ଭାଷା କହିଲେ ସେ ବୁଝିପାରିବେ ନାହିଁ କାରଣ ସେ ଓଡ଼ିଆ ଭାଷା ଆମର ରାଷ୍ଟ୍ରଭାଷା ସେଥିପାଇଁ ଆମେ ଓଡ଼ିଆ ଭାଷାକୁ ବହୁତ ଭଲ ପାଉଥାଉ